ହଁ ସାର୍ ହଁ ହଁ ନିଶ୍ଚୟ ଆପଣ ମ କେଉଁ କେଉଁ ଜାଗା ବୁଲିବାକୁ ଚାହୁଛନ୍ତି ହଁ ହଁ ହେଲେ ଆପଣ କେଉଁଠୁ ବୁଲିବା ଆରମ୍ଭ କରିବେ କ'ଣ କେତେବେଳେ ଆସିବେ ହଁ ଆମର ବ୍ରହ୍ମପୁର ବ୍ରହ୍ମପୁର ଗୋଟେ ଭଲ ଜାଗା ବୁଲିବା ପାଇଁ ବ୍ରହ୍ମପୁରରେ ଆପଣ ବିଭିନ୍ନ ପାର୍କ ଫାର୍କ ମନ୍ଦିର ଫନ୍ଦିର ସବୁ ଅଛି ବୁଲି ପାରିବେ

ଆଉ ଆପଣ ବ୍ରହ୍ମପୁରରୁ ଆସ୍କା ଆସିଲେ ଆସ୍କାରେ ମଧ୍ୟ ଅଛି ବୁଲିବା ଜାଗା କେତେଟା ବୁଲିବେ

ଆଉ ତାପରେ ଯଦି ଭଞ୍ଜନଗର ଆସିବେ ଭଞ୍ଜନଗରରେ ଆମର ପାର୍କ ଅଛି ଗୁଟେ ପାର୍କରେ ବୁଲିବେ

ଆଉ ଏମିତି ବିଭିନ୍ନ ଜାଗା ରହିଛି ବୁଲିବା ପାଇଁ ଆପଣ କେତେ ଦିନର ଟୁର୍ ପ୍ଲାନ୍ କରୁଛନ୍ତି କ'ଣ

ତିନିଦିନ ହେଲେ ସାର୍ ଆପଣ ସାର୍ କେତେ ଟଙ୍କା ପ୍ଲାନ୍ରେ କେତେ ଟଙ୍କା ବଜେଟ୍ ରହିଛି ଆପଣଙ୍କର ହଁ ହଁ ହେଲେ ଆପଣ ବୁଲାବୁଲିରେ ଯାହା କେଉଁ କେଉଁ ଜାଗା ବୁଲିବେ କ'ଣ କେତେଦିନ ପାଇଁ ବୁଲିବେ ତିନିଦିନ ବୁଲିବେ ବା

ହଁ ଆଉ କ'ଣ କୁହନ୍ତୁ

ବ୍ରହ୍ମପୁରରେ ଭଲ ଜାଗା ଆମର ବିଭିନ୍ନ ମନ୍ଦିର ଅଛି ଗୋକୁଳ ଧାମ ମନ୍ଦିର ଗୋଟେ ଅଛି ସେଇଟା ଗୋଟେ ଭଲ ଜାଗା ସେଇଟା ବୁଲି ପାରିବେ ଆଉ ଆମର ସପିଙ୍ଗ୍ ସପିଙ୍ଗ୍ ମଲ୍ ଅଛି ଭଲ ଭଲ ହୋଟେଲ୍ ଅଛି ଖାଇବା ପିଇବା ପାଇଁ

ଭଲ ଭଲ ଖାଇବା ଜିନିଷ ଆମର ବ୍ରହ୍ମପୁରରେ ପୁରୀ ଉପମା ତରକାରୀ ଫେମସ୍ ଆଉ ଆଚାର ପାମ୍ପଡ଼ ଏମିତି ହେଲେ ସବୁ ରହିଛି ଆଉ କ'ଣ କୁହନ୍ତୁ ସାର୍